ଆମ ସଂସ୍କୃତି ଅନୁଯାୟୀ ଆମେ ମଧ୍ୟ ସେହି ଶାଢ଼ୀ ଚୁଡ଼ଦାର କୁର୍ତୀ ଇତ୍ୟାଦି ପରିଧାନ କରିଥାଉ ଆମ ଅଞ୍ଚଳର ସ୍ତ୍ରୀ ଲୋକମାନେ ଶାଢ଼ୀ ପିନ୍ଧିଥାନ୍ତି ବିଭିନ୍ନ ବିଭିନ୍ନ ପ୍ରକାରର ଯେପରିକି କୌଣସି ପର୍ବପର୍ବାଣୀ ହେଲେ ନୂଆ ଶାଢ଼ୀ ମଧ୍ୟ ପରିଧାନ କରିଥାନ୍ତି ଏବଂ ଆମର ଝିଅମାନେ କୁର୍ତୀ ଚୁଡ଼ଦାର ଇତ୍ୟାଦି ପରିଧାନ କରିଥାନ୍ତି ଓ ଆମର ପୁରୁଷମାନେ ଧୋତି ଜିନ୍ସ ସାର୍ଟ ଇତ୍ୟାଦି ପରିଧାନ କରିଥାନ୍ତି ବିଭିନ୍ନ ଅଞ୍ଚଳରେ ଆମ ଯେପରିକି ଆମ ପାଖ ଆଖ ଯେଉଁ ଅଞ୍ଚଳରେ ଅଛନ୍ତି ଅଲଗା ସଂସ୍କୃତିର ଲୋକ ଯେପରି ଯେଉଁ ମୁସଲମାନ ମାନେ ଅଛନ୍ତି ସେ ସେମାନେ ନିଜ କାମିଜ୍ ପିନ୍ଧିଥାନ୍ତି ସେମାନେ ଟୋପି ପରିଧାନ କରିଥାନ୍ତି ଯେଉଁ ପଞ୍ଜାବୀ ଲୋକମାନେ ରହୁଛନ୍ତି ସେମାନେ ନିଜ ପଗଡ଼ି ପିନ୍ଧିଥାନ୍ତି ଓ ସେମାନେ ମଧ୍ୟ ନିଜ ଚାଲିଚଳଣି ହିସାବରେ ନିଜ ପୋଷାକକୁ ମହତ୍ତ୍ଵ ଦେଇଥାନ୍ତି ଏବଂ ଆମର ବିଭିନ୍ନ ପ୍ରକାରର ସମୟରେ ମଧ୍ୟ ବ୍ରାହ୍ମଣ ମାନେ ଅଧିକାଂଶ ସମୟ ଧୋତି ପିନ୍ଧିଥାନ୍ତି ଆମର ମଧ୍ୟ ବାପ ଭାଇମାନେ କୌଣସି ପୂଜାପର୍ବାଣୀ ହେଲେ ସେମାନେ ମଧ୍ୟ ଧୋତି ଓ କୁର୍ତ୍ତା ପିନ୍ଧିଥାନ୍ତି